ହଁ ମ୍ୟାମ୍ ମୋର କଲିକତା କେ ଟ୍ରାନ୍ସଫର୍ ହୋଇଛି ତମର ଷ୍ଟଲ୍ କିଛି ଅଛି କେ

ଆଗର ନାଇଁ ରହୁଥାଏ ନୁହଁ ତମର କିନ୍ ସାଇଜ୍ର ଅଛି କି

ମୋର ପନ୍ଦର ବାଇ ପନ୍ଦର

ଚାର୍ଟା ନବାର ଅଛି

କିଛି ହଉ ଠିକ୍ ଅଛି ସେ ସିକ୍ୟୁରିଟି ଚାର୍ଜ କେନ୍ତା ଅଛନ୍ କେନ୍ତା କାଁ ରେଟ୍ କହୁଁଛ

ନାଇଁ ଆମେ ଅଧିକା ବର୍ଷ ହେଲା ରହିମୁଁ ଇଲେକ୍ଟ୍ରିକ୍ ବିଲ୍

ପରେ